କନ୍ଧମାଳ ଆଦିବାସୀ ଅଞ୍ଚଳ ଅଟେ ଏଠାରେ ବିଭିନ୍ନପ୍ରକାରର ଆଦିବାସୀ ରହିଥାନ୍ତି ଏବଂ ସେମାନେ ବିଭିନ୍ନପ୍ରକାରର ପୂଜା ବିଧି କରିଥାନ୍ତି ଯାହାକି ମାଟି ପୂଜା ମାନେ ସେମାନେ ପଥରକୁ ପୂଜା କରିଥାନ୍ତି ପର୍ବତକୁ ପୂଜା କରିଥାନ୍ତି ଯାହା ଦ୍ଵାରା ସେମାନେ ତାହାକୁ ମାନିଥାନ୍ତି ଏବଂ ନିଜର ଯେକୌଣସି କାର୍ଯ୍ୟ ହେଲେ ବି ତାକୁ ସେମାନେ ଗୁରୁତ୍ଵପୂର୍ଣ୍ଣ ଦେଇଥାନ୍ତି ଯାହାକୁ ଜ୍ଵର କିମ୍ବା ଯାହା ବି କିଛି ରୋଗରେ ଆକ୍ରାନ୍ତ ହୁଏ ତାହା ସେମାନେ ଗୁଣିଗାରେଡ଼ି ହୋଇଛି ବୋଲି ବିଶ୍ୱାସ କରିଥାନ୍ତି ବିଶ୍ୱାସ କରିବା ଦ୍ଵାରା ସେମାନେ ସେଇ ଯାହାଙ୍କୁ ସେମାନେ ପୂଜା କରିଥାନ୍ତି ତାହାଙ୍କଠାରେ ସେମାନେ ବଳି ବଳି ଦେଇଥାନ୍ତି ବଳି ପ୍ରଥାକୁ ସେମାନେ ବିଶ୍ଵାସ କରିଥାନ୍ତି